ଆପଣ କିଏ କହୁଥିଲେ କହିଲେ ହଁ ନମସ୍କାର ସାର୍ ଆଚ୍ଛା ଆପଣଙ୍କର ସେ ଆମ ମିସେସ୍ଙ୍କ ଦେହ ଖରାପ ଅଛି ହେଲାକି ମିସେସଙ୍କ ଦେହ ଖରାପ ଅଛି ତାଙ୍କ ପେଟ ପେଟରେ ଗୋଟେ ମାନେ ଷ୍ଟୋନ୍ ଟାଇପ୍ର ହୋଇଛି ଆଜ୍ଞା ଆଚ୍ଛା ଆପଣଙ୍କର ସେଠି କ'ଣ ଫେସିଲିଟି ଅଛି ଅପେରସନ୍ କରିବା ପାଇଁ ହେଲେ କ'ଣ ଆପଣଙ୍କର ଫେସିଲିଟି ଅଛି ହଁ ରିପୋର୍ଟ୍ ମୁଁ ଯାଇଥିଲି ଏବେ ଗୋଟେ ପ୍ରାଇଭେଟ୍ ମେଡ଼ିକାଲ୍ରେ ମୁଁ ରିପୋର୍ଟ ବାହାର କରିଦେଇଛି ସେ ସିଟି ସ୍କାନ୍ଟା କରିଛି ଆଉ ଆପଣଙ୍କର ତାର ଏମଆରଆଇଟା କରିଛି ଦୁଇ ଆଉ ଗୋଟେ ମାନେ ବ୍ଲଡ଼୍ ପରୀକ୍ଷା କରିଥିଲି ଆଉ ପ୍ରୋଟିନ୍ ବ୍ଲଡ଼୍ ପରୀକ୍ଷା ଦୁଇଟା କରିଥିଲି ସେଇ ରିପୋର୍ଟ ଗୁଡ଼ାକ ହଁ ସାର ଅଛି ସେ ରିପୋର୍ଟଗୁଡ଼ାକ ଅଛି ସାର୍ ଆଚ୍ଛା ଆଜ୍ଞା ଆଜ୍ଞା ସାର୍ ଏଇ ଯୋଉ ଆପଣଙ୍କର ଆପଣଙ୍କର ଯେଉଁ ମୋ କହିବା କଥା ଆପଣଙ୍କର ଯେଉଁ ଅପେରସନ୍ଟା ହେବ ଆମର ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନର ଯେଉଁ କାର୍ଡ଼୍ଟା ମିଳିଛି ସାର୍ ମୋର ଅଛି ସାର୍ ତା ଦେହରେ କିଛି ଫେସିଲିଟି ଅଛି କି ସାର୍ ସାର୍ ଆମେ ଆଜ୍ଞା

ସାର୍ ଅପେର ହଁ ସାର୍ ମୋ କହିବା କଥା ସାର୍ ଆମେ ହଁ ସାର୍ ମଝିରେ ଦୁଇ ଦିନି ତିନି ଦିନ ଥରେ ମାନେ ତାଙ୍କର ଛାତି ପୋଡ଼ା ଜଳା କରୁଛି ଆଉ ଭୋକ ବିଶେଷ ହେଉନି ତାଙ୍କୁ ସିଏ ବି କହୁଛନ୍ତି ମତେ ଭୋକ ହଉନି ତାପରେ ସାର ପାଣି ପିଇବାରେ ଟିକେ କଷ୍ଟ ଅନୁଭବ କରୁଛନ୍ତି ଆଉ ବାର୍ଦ୍ଧ୍ୟକ ଟିକେ ଟାଇପ୍ର ଯେମିତି ସାର୍ ଆପଣଙ୍କର ଥକା ଆପଣ ଲାଗୁଛି ସାର୍ ଯାଇ ପାରୁନାହାନ୍ତିନି ଟିକେ ଦୂର ଜାଗାକୁ ଯାଇ ପାରୁନାହାନ୍ତ ଚାଲିକି ଏମିତି ସାର୍ ଏଥର ପ୍ରୋବ୍ଲେମ୍ ହେଉଛି ତାଙ୍କର

ଆଜ୍ଞା ସାର୍ ଆଜ୍ଞା ଆଚ୍ଛା ଆଚ୍ଛା ତା'ହେଲେ ସାର୍ ଆମେ କହିବା କଥା କ'ଣ ଆମେ ତ ସାର୍ ଗରିବ ଲୋକ ଜାଣିପାରୁନୁ ତା'ପରେ ବିଭିନ୍ନ ପ୍ରକାର ଡାକ୍ତରଖାନାକୁ ନେଲାପରେ ସାର୍ ମାନେ ପ୍ରୋବ୍ଲେମ୍ଟା ହୋଉଛି ଏଇଥିପାଇଁ ଆମେ କିଛି ଜାଣିପାରୁନୁ ତା'ପରେ ସେଥିପାଇଁ ଆପଣଙ୍କୁ ଆମେ ପଚାରିଲୁକି ଏଇ ହସ୍ପିଟାଲ୍ଟା ଭଲ ବୋଲିକି ମୋତେ ଜଣେ ସାଙ୍ଗ କହିଲା ଆପଣଙ୍କ କଥା ଜଣେ ସାଙ୍ଗ କହିଲା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର ଏ ଯେଉଁ ଯେଉଁ ପୁରୁଣା ପେସିକ୍ରିପସନ୍ ଅଛି ତାର ସବୁ ବିଭିନ୍ନ ପ୍ରକାର ଟେଷ୍ଟ୍ କରାଯାଇଥିଲା ତାକୁ ନେଇକି ଯିବି ସାଙ୍ଗରେ ସାର ସାର୍ କିଏ ଆପଣ କେବେ ଅପେରସନ୍ କରିବାକୁ କହିବେ ସାର୍ ସେମିତି କିଛି ନାହିଁ ସାର୍ ଆଡମିସନ୍ ହେଲା ପରେ କେତେ ଦିନ ପରେ ସାର୍ ଅପେରସନ୍ ହେବ ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆଚ୍ଛା ଆଚ୍ଛା ତାହେଲେ ସାର୍ ମୁଁ ରିସେଣ୍ଟଲି ଆପଣଙ୍କ ପାଖରେ ପହଁଚୁଛି ନେଇକି ପେସେଣ୍ଟ୍କୁ ଆଉ ଆପଣ ଟିକେ ମୋତେ କାଇଣ୍ଡିଲି ସାର ମୋତେ ଟିକେ ହେଲ୍ପ କରିବେ କାହିଁକିନା ଯାହାତୁ ଯେହେତୁ ଆମେ ଗରିବ ଲୋକ ସାର୍ ହଉ ସାର୍ ମୁଁ ରହିଲି ସାର୍ ନମସ୍କାର